ବଗିଚା କରିବା ସମୟରେ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛି ପୋକ ଜୋକ କିଟ ମୂଷା ଇତ୍ୟାଦି ବହୁତ ଅସୁବିଧା କରୁଛନ୍ତି ପୋକ ଜୋକ ହେଲେ ଗଛରେ ସେ ପତ୍ର ନଝଡ଼ିଲା ପର୍ଯ୍ୟନ୍ତ ସେ ଯିବେ ନାହିଁ ତେଣୁକରି ବଜାରରୁ ପୋକ ଔଷଧ ଆଣି ତାକୁ ସ୍ପ୍ରେ କଲେ ଟିକେ ପୋକ ପୋକ ମରନ୍ତି ଆଉ ମୂଷା ମୂଷା ତାର ମୂଳରୁ କାଟିଦିଏ ଗଛ ମୂଳରୁ ତାକୁ ଔଷଧ ଆଣିକି ଦେଲେ ମୂଷା ଖାଇକିନି ବାହାରେ ଯାଇଁକି ମରିଯାଏ ଆଉ ଜୋକ କିଟ ଏମାନେ ସବୁ କ'ଣ ତାର ଦେହରେ ଲାଗିଲେ ଗଛ ଦେହରେ ଲାଗିଲେ ଜମା ଥରେ ଲାଗିଲେ ଆଉ ଛାଡ଼ିକି ଯିବେନି ସିଏ ପୁରା ତାକୁ ଧଳା ଧଳା ଅଂଶ ତା ଦେହରେ ଗଛରେ ଲାଗି ରହିଥାଏ ତାକୁ ସବୁ ସଫା କରି ସବୁବେଳେ ତାକୁ ସଫା କରି ତାକୁ ସ୍ପ୍ରେ କରି ତା'ପରେ ଦିଆ ହୁଏ ମୂଷା ସେଇଭଳି ମୂଷା ଅନେଇଥିବ କେତବଳେ ଆସିକି ତା ମୂଳ ଚେରକୁ କାଟିଦେବ ତାକୁ ଆମେ ସବୁବେଳେ ଜଗିଥାଉ ନହେଲେ ଔଷଧ ଆଣିକି ଦେଲେ ସେ ମୂଷା ମରିଯାଏ ଆଉ ଏମିତି ଗଛର ଯତ୍ନ ନେବାକୁ ପଡ଼ିଥାଏ ଗଛ ଆମକୁ ବହୁତ ଉପକାର ଦିଏ ଫୁଲଗଛ ହେଲା ଫଳଗଛ ହେଲା ସବୁ ଆମେ ସେଥିରୁ ଲାଭବାନ ହେଉ ଯେତେ ଯାହା ସମସ୍ୟାର ସମ୍ମୁଖୀନ ହେଲେ ଆମେ ସେଗୁଡ଼ିକୁ ଦୂର କରିବାକୁ ଚେଷ୍ଟା କରୁ ଆଉ ଏ ଜୋକ କିଟ ପୋକ ବେଶି ବର୍ଷ ଋତୁରେ ହୁଏ ଏମାନେ ସବୁ ପୋକ ଆସିକି ଗଛ ଦେହରେ ଲାଗି ରହିଥାନ୍ତି